ଆମ ଗ୍ରାମରେ ପ୍ରାୟତଃ କ୍ରିକେଟ୍ ଖେଳାର ବହୁ କ୍ରିକେଟ୍ ଖେଳ ମଧ୍ୟରେ ଆମେ ପ୍ରାୟତଃ ଟୁର୍ଣ୍ଣାମେଣ୍ଟ ଆଦି ଖେଳିବାକୁ ଯାଇଥାଉ ସେହି ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଗୋଟେ କଥା ଥରେ ମୁଁ ଲାଷ୍ଟ୍ ଓଭର୍ରେ କ୍ରିକେଟ୍ ଖେଳୁଥିବା ସମୟରେ ମୁଁ ଲାଷ୍ଟ୍ ମ୍ୟାନ୍ ଭାବେ ପରିଚଳିତ କରିଥିଲି ସେହି କାଳରେ ମୋର ରନ୍ ଆଉଟ୍ ହେବା ଫଳରେ ମୁଁ ଆଉଟ୍ ହୋଇଯାଇଥିଲି ମୋ ଦଳକୁ ସେଦିନ ହାରିଯିବାର ଦେଖି ମୁଁ ବହୁତ ନୈରାଶଜନକ ଭାବେ କଷ୍ଟ ଅନୁଭବ କରିଥିଲି ସେହିଦିନଠାରୁ ମୁଁ କ୍ରିକେଟ୍ରେ କେବେବି ହାରି ନାହିଁ ସେଇ କଷ୍ଟକୁ ଦେଖି ଦେଖି ମୁଁ ସବୁବେଳେ ଜିତି ଅଛି